ହଁ ସେମିତି କିଛି ପରମ୍ପରା ମଧ୍ୟ ରହିଛି ଦୋଳରେ ଠାକୁରଙ୍କ ଆମର ସ୍ତୂପ ମାନ ସବୁ ତିଆରି ହେଇଥାଏ ଠାକୁର ଆସନ୍ତି ଭୋଗ ଖାଆନ୍ତି ଓ ତାଙ୍କର କାର୍ଯ୍ୟକ୍ରମ ମଧ୍ୟ ଠାକୁରଙ୍କର ଯାହା ମନଲୋ କାର୍ଯ୍ୟକ୍ରମ ମଧ୍ୟ ଏଠାରୁ ହୋଇଥାଏ ଆଉ ରଜରେ ମଧ୍ୟ ଦୋଳି ଖେଳ ହୋଇଥାଏ ପୋଡ଼ପିଠା ମିଳି ଲୋକମାନେ ଖାଇଥାନ୍ତି ଏଇ ଧରଣ ରଜ ହୋଇଥାଏ ଆଉ ରଜ ଯତି ଲୋକମାନେ ବୁଢ଼ା ଲୋକମାନେ ଯେକି କଣ ତାଙ୍କର ପୁଅ ଝିଅମାନେ ଆ ନୂଆ ଡ୍ରେସ୍ ପରିଧାନ କରି ଆଶୀର୍ବାଦ ସେମାନଙ୍କଠାରୁ ନେଇଥାନ୍ତି ଓ ତାଙ୍କଠାରୁ ସବୁକିଛି ସବୁକିଛି କାର୍ଯ୍ୟ ଭଲ ଚାଲିଥାଏ ମାଣ ମାଣବଷା ମାଙ୍କ ବ୍ରତ ଗୁରୁବାର ସ୍ଥିତ ଏହା ବି ପର୍ବଟି ଅନୁଷ୍ଠିତ ହୋଇଥାଏ ଓ ଭକ୍ତି ଭାବରେ ମାଙ୍କ ପାଖରେ ପୂଜାର୍ଚ୍ଚନା କଲେ ମା ମନ ଜାଣି ବର ଦେଇଥାନ୍ତି ବ୍ୟସ୍ତ ବ୍ୟବସ୍ଥା କରି ମାନେ ହୁଏ